ଆମ୍ବ ଗଛ ପିଜୁଳି ଗଛ କଦଳୀ ଗଛ ଜାମୁକୋଳି ଗଛ ଆଉ ଶାଗ ଗଛ ଫୁଲ ଗଛ ନଡ଼ିଆ ଗଛ ଅମୃତଭଣ୍ଡା ଗଛ ହଁ ସୁୁପାରି ଗଛ ଲିଚୁ ଡାଳିମ୍ବ ବରକୋଳି ହଉ ଖଜୁୁରୀ ଗଛ ତାଳ ଗଛ ତାପରେ

ବେଲ ଗଛ ତାପରେ ସଜନା ଗଛ